ହ୍ୟାଲୋ ହଁ ଆଜ୍ଞା ଶ୍ରୀଧର ଜେନା ଭାରତ ଗ୍ୟାସ କଷ୍ଟମର ଆପଣ ବି ବିଜୟ ଲକ୍ଷ୍ମୀ ଗ୍ୟାସ ଏଜେନ୍ସି କହୁଛନ୍ତି ତ ଭାରତ ଗ୍ୟାସ ମୁଁ ବୁକିଂ କରିଥିଲି ବୁକିଂ କରିଥିଲି ଲୋକେସନ ପଠେଇ ଥିଲି ଆପଣ ମୋ ଗ୍ୟାସଟାକୁ ପଠେଇବା ପାଇଁ କ'ଣ ହେଲା ସେ କଥା କାଇଁ ଡେରି ହେଉଛି ଆପଣ ଡେରି କରୁଛନ୍ତି ଆପଣଙ୍କ ପିଲାକୁ ଦେଇ ଦିଅନ୍ତୁ ବୁକିଙ୍ଗ ନମ୍ବର ଲୋକେସନ ସବୁ କହି ଦେଇଛନ୍ତି ତ ଆଜ୍ଞା ମୋର ଟିକେ ଦରକାର ଥିଲା ନିହାତି ଗ୍ୟାସଟା ହଉ ହଉ ରହିଲି ରହିଲି ମୋର ଟିକେ ଶୀଘ୍ର କରିବେ ଆପଣ ଟିକେ କାହାକୁ ଆଉ ଥରେ ରିମାଇଣ୍ଡ କରି ଦିଅନ୍ତୁ କାଳେ ଭୁଲି ଯିବ କି କ'ଣ କରିବ ରିମାଇଣ୍ଡ କରି ଦିଅନ୍ତୁ କହିବେ ଶ୍ରୀଧର ଜେନା ଆଉ ବୋରିକିନା ଦୁଆ ମୋ ଲୋକେସନଟା ମୁଁ ବୁକିଙ୍ଗ ନମ୍ବରଟା ଆପଣଙ୍କୁ ପଠେଇବେ ମୁଁ ଆପଣଙ୍କୁ ସେ ଯେତେବେଳେ ଆସିକି ପହଞ୍ଚିବେ ମୁଁ ତା ଫୋନକୁ ଫୋନପେ କରିଦେବି ହେଲା

ସେ ପିଲା ପାଖରେ ଯଦି ଫୋନପେ ଥିବ କି ସ୍କାନର ଥିବ ଦେଇଦେବି ନହେଲେ ଆପଣଙ୍କର ଫୋନପେ ନମ୍ବରଟା ତା ପାଖରୁ ରଖିକି ତାକୁ ଦେଇଦେବି ଆଉ ମୋ ପାଖରେ ଅଛି ନମ୍ବର ଅଛି ମୋ ମାଲଟା ଗ୍ୟାସ ପହଞ୍ଚିକି କି ମୋ ପାଖରେ ମୁଁ ସାଙ୍ଗେ ସାଙ୍ଗେ ଫୋନପେ କରିଦେବି ହଉ ହଉ ରହିଲି ରହିଲି ମୋର ଟିକେ ଶୀଘ୍ର କରିବେ ହଉ ହଉ ହ